ହଁ ମୁଁ ସ୍ୱଚ୍ଛାସେବୀ ଭାବରେ ମଧ୍ୟ ଅନେକ ଥର ବିଭିନ୍ନ ଯା ସ୍ଥାନକୁ ଯାତ୍ରା କରିଛି ଯେମିତିକି ବୃଦ୍ଧ ବୃଦ୍ଧ ଲୋକଙ୍କୁ ପୁରୀକୁ ନା ପୁରୀକୁ ବୁଲେଇ ନେବାର ଥିଲା ସେଠାରେ ମୁଁ ଜଣେ ସ୍ୱଚ୍ଛ ସ୍ୱଚ୍ଛାସେବୀ କର୍ମୀ ଭାବରେ ବୃଦ୍ଧ ପୁରୁଷ ଏବଂ ମହିଳାମାନଙ୍କୁ ନେଇକି ପୁରୀ ଯାଇଥିଲୁ ଏବଂ ପୁରୀର ସମସ୍ତ ଜାଗାକୁ ଆମେ ତାଙ୍କୁ ଦେଖେଇଲୁ ମେ ପୁରୀ ମେଘନାଥ ମନ୍ଦିର ପୁରୀର ପୁରୀ ପୁରୀ ମେଘନାଥ ମନ୍ଦିର ଏବଂ ପୁରୀର ଚାରିଦ୍ଵାର ପୁରୀର ସମସ୍ତ ସ୍ଥାନକୁ ସମୁଦ୍ରକୂଳକୁ ମଧ୍ୟ ଆମେ ତାଙ୍କୁ ବୁଲେଇ ନେଇଥିଲୁ ଏବଂ ସମସ୍ତ ସ୍ଥାନକୁ ଭଲ ଭାବରେ ତାଙ୍କୁ ବୁଲିକରି ଦେଖେଇକି ଆଣିଲୁ